ବାତିଲ ହୋଇଥିବା ଅର୍ଡ଼ର୍ର ଉପରେ ଆରପୱ ୱାଲେଟରେ ୱାଲେଟକୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରୁଛିି କାରଣ କାରଣ ମୁଁ ଯେଉଁଟା ସ୍ଵିଗି ବା ଜୋମାଟୋ କରିଥିଲି ତ ମୋତେ ମୋ ପଇସାଟା ମିଳିନି ଏବଂ ପଇସାଟା ମୁଁ ପୁରା ପଠାଇ ଦେଇଛି ବାକି ମୋତେ ମୋ ସାମାନଟା ମିଳିନି ସମନ୍ତଙ୍କୁ ସାମାନ ଯଦି ଦେଇବ ତ ପ୍ଲିଜ୍ ମୋ ୱାଲେଟରେ ମୋ ପଇସାଟା ମୋତେ ପଠାଇ ଦିଅ ଏବଂ ଫୁ କିନ୍ତୁ ଆପଣ ଏହାର ଆ ଆପ୍ରେ ଆପ୍ରେ ଥିବା ଆପଣଙ୍କୁ ଆକାଉଣ୍ଟରେ ଆକାଉଣ୍ଟରେ ମୋତେ ଟ୍ରାନ୍ସଫର୍ କରିଦିଅ ତ ପଇସାଟା ଅର୍ଡ଼ର୍ କରିବ ବୋଲି ମୋତେ ଅର୍ଡ଼ର୍ କରିଥିଲି ବାକି ଅର୍ଡ଼ର୍ଟା ଆସିିନି ସବୁ ପଇସାଟା ମୋତେ ପଠାଇ ଦିଅନ୍ତୁ